ଆଜ୍ଞା ହଁ ମୁଇଁ ବୁଝେଇ ପାର୍ମି ଦେଖୁନ୍ ଇଲେକ୍ଟ୍ରିକ୍ ଗୁଟେ ଯେନ୍ ଆମେ ଲାଇନ୍ ବୋଲୁଛୁଁ ବିଜ୍ଲି ବୋଲ୍ଛୁଁ ଇଟା ଗୁଟେ ଏହା ବହୁତ୍ ଭଲ୍ ଆର୍ ବିପଦ୍ ବି ଆଏ ଆଜ୍ଞା ତ ଯଦି ଆମେ ଟିକେ ସତର୍କ ରହେମା ତ ବିପଦ୍ ନୁହେଁ ସେ ଆଉ ଯଦି ଆଜ୍ଞା ଆମର୍ ଯଦି ମନ୍ ଅନ୍ୟ ଆଡ଼େ ଥିବା ସେଟା ବିପଦ୍ ଆଏ ଆଜ୍ଞା ତ ଆଜ୍ଞା ଆମେ ଇ ଇଲେକ୍ଟ୍ରିକ୍ ଲାଇନ୍ ବୋଲୁଛୁଁ ସମସ୍ତେ ତ ଭଲ୍ ଭାବେ ସୁବିଧା ପାଉଛୁଁ ଆମର୍ ଘର୍ ଉଜାଲା ହେଉଛେ ଆମ ଇ ଲାଇନ୍ନ ଆମେ ମାନେ ବହୁତ୍ ପ୍ରକାରର୍ କାମ୍ କରିପାରୁଛୁଁ ଆରୁ ଇ ବିପଦ୍କେ ଆଜ୍ଞା ହଟାବାର୍ ଲାଗି ଅଲ୍ଗାବାର୍ ଲାଗି ମୁଇଁ ଗୁଟେ କଥାଟେ କହୁଛେଁ ଆଜ୍ଞା ଯେ ଘରେ ଲାଇନ୍ଫାଇନ୍ ଜାଲ୍ଲା ବେଲ୍କେ କି କଞ୍ଚା ହାତେ ଇଲେକ୍ଟ୍ରିକ୍ ବୋର୍ଡ଼କେ ନାଇ ଛିିଁ'ବେ ନାଇ ଛିିଁ'ବାର୍ କଥା ଆରୁ ପାଏନ୍ ହାତେ କିମ୍ବା କଞ୍ଚା କପ୍ଡ଼ା ନ କେହେନି ପ୍ରକାର୍ ଇଲେକ୍ଟ୍ରିକ୍ ଲାଇନ୍କେ ନାଇ ଧରବାର୍ କଥା ପଙ୍ଖା ଚଲୁଥିଲେ କେନ୍ କେନ୍ ପଙ୍ଖା ଝଟ୍କା ମାରୁଥିଲେ ତା'ର୍ ପାସ୍କେ ନାଇ ଯିବାର୍ କଥା ସାଙ୍ଗେ ସାଙ୍ଗେ ଆଜ୍ଞା ମିସ୍ତ୍ରୀ'କେ କି ଯିଏ ଲାଇନ୍ ସାଜ୍ସି ସେମାନ୍କୁ ଡାକିକିରି ସେଟାକେ ସଜାବାର୍ କଥା ଆଜ୍ଞା